ହଁ ମୁଁ କହିପାରିବି ନଳକୂପ କିପରି କାମ କରେ ନଳକୂପ ବସିଲା ଟାଇମ୍ରେ ବହୁତ ମାଟିତଳ ଯାଏଁ ଖୋଳା ଯାଇଥାଏ ଏବଂ ସେଥିରେ ଲମ୍ବା ପାଇପ୍ର ବ୍ୟବହାର କରାଯାଇଥାଏ ଏବଂ ଉପର ସ୍ତରରେ ନଳକୂପ ବସାଯାଇଥାଏ ହଁ ମୁଁ ଆମ ଗାଁ କଥା କହୁଛି ମୁଁ ଯେତେବେଳେ ଛୋଟ ପିଲା ହୋଇଥିଲି ସେତେବେଳେ ଆମ ଗାଁରେ ଗୋଟିଏ ନଳ ଥିଲା ଏବଂ ସେଇ ନଳରୁ ପାଣି ନେବା ପାଇଁ ବହୁତ ଲୋକଙ୍କର ଭିଡ଼ ଥିଲା ଏବଂ ସେଇଠି ଲମ୍ବା ଧାଡ଼ି ଲାଗିଥାଏ ମୁଁ ବି ମଧ୍ୟ ପାଣି ଆଣିବାକୁ ଯାଏ ସେଇଠିକୁ ଏବଂ ସେଇ ଧାଡ଼ିରେ ଛିଡ଼ାହୁଏ ଏବଂ ମତେ ବହୁତ ସମୟ ଅପେକ୍ଷା କରିବାକୁ ପଡ଼େ ସେଇ ନଳକୂପରୁ ପାଣି ଆଣିବା ପାଇଁ ଏବଂ ସେ ପାଣି ମଧ୍ୟ ବହୁତ ଭଲ ଲାଗେ ନଳକୂପ ପାଣି ବହୁତ ସମୟ ଅପେକ୍ଷା କରିସାରିଲା ପରେ ଆମେ ସେ ନଳକୂପରୁ ପାଣି ମଧ୍ୟ ଆଣିଥାଉ ଏବଂ ଗୋଟେ ଅସୁବିଧାର ମଧ୍ୟ ଆମେ ସମ୍ମୁଖୀନ ହୋଇଥାଉ ଖରାଦିନେ ବେଳେବେଳେ ନଳ ନଳକୂପରୁ ପାଣି ଶୁଖିଯାଇଥାଏ ଏବଂ ଲୋକମାନେ ପାଣି ପିଇବା ପାଇଁ ବହୁତ ଅସୁବିଧା ତାଙ୍କର ହୋଇଥାଏ ଏଥିପାଇଁ ସରକାରଙ୍କୁ ବିଭିନ୍ନ ଗ୍ରାମରେ ବହୁତ ସାରା ନଳକୂପ ବସେଇବାର ଆବଶ୍ୟକତା ରହିଛି ନଳକୂପ ପାଣି ଶୁଖିଯିବା ଦ୍ୱାରା ଗ୍ରାମର ଲୋକମାନେ ପାଣି ପିଇବା ପାଇଁ ଅସୁବିଧା ହୁଏ ଏବଂ ସେମାନେ ପୋଖରୀ ଜଳକୁ ପିଇବା ପାଇଁ ବାଧ୍ୟ ହୁଅନ୍ତି ଯାହାଫଳରେକି ସେମାନେ ବିଭିନ୍ନ ରୋଗର ସମ୍ମୁଖୀନ ହୋଇଥାନ୍ତି ସେଥିପାଇଁ ସରକାରଙ୍କୁ ପ୍ରତି ଗ୍ରାମରେ ଆବଶ୍ୟକତା ଅନୁସାରେ ନଳକୂପ ବସେଇବାର ଆବଶ୍ୟକତା ଅଛି ଯାହାଫଳରେକି ସାଧାରଣ ଜନତାମାନେ ବହୁତ ସୁବିଧା ପାଇପାରିବେ